ମୁଁ ପ୍ରତିଦିନ ସକାଳେ ଯେଉଁ ନ୍ୟୁଜ୍ ପେପର୍ ଆସେ ସେ ନ୍ୟୁଜ୍ ପେପର୍ବି ପଢ଼େ ଏବଂ ସାତଠାରୁ ଯେଉଁ ନ୍ୟୁଜ୍ ଓ ଟି ଭି କନକ ନ୍ୟୁଜ୍ ଏସବୁ ଯେଉଁ ନ୍ୟୁଜ୍ ଦିଏ ଯେ ଟିଭିରେ ସେସବୁ ବି ଦେଖେ ଏବଂ ନ୍ୟୁଜ୍ ଶୁଣିବା ଜାଣିବା ଦ୍ୱାରା ଖେଳ ବିଷୟରେ ରାଜନୀତି ବିଷୟରେ କି ମନୋରଞ୍ଜନ ଦୁନିଆର ପାଣିପାଗ ସବୁକିଛି ନ୍ୟୁଜ୍ ଦ୍ୱାରା ଜାଣିହୁଏ ସେଥିପାଇଁ ସଞ୍ଜରେ ବି ନ୍ୟୁଜ୍ ଦେଖେ ଖେଳ ପ୍ରତି ବି ଆଗ୍ରହ ଅଛି ଖେଳ ବି ଦେଖେ ଆଉ ସିରିଏଲ୍ ଦ୍ୱାରା ଯେଉଁ ମନୋରଞ୍ଜନ ସିରିଏଲ୍ବି ଦେଖେ ପାଣିପାଗ ସୂଚନା ଦୁନିଆର ପାଣିପାଗ ବିଷୟରେ ନ୍ୟୁଜ୍ ଦ୍ୱାରା ସବୁକିଛି ଜାଣିହୁୁଏ ଚାରିଆଡ଼କର ଭଲମନ୍ଦ ଯେଉଁ ସବୁ ଖବର ବି ଜାଣିହୁୁଏ ତେଣୁ ସବୁବେଳେ ରାତି ନଅଟା ପର୍ଯ୍ୟନ୍ତ ନ୍ୟୁଜ୍ ମୁଁ ଦେଖେ